ଆମ ସ୍କୁଲରେ ସେମିତି କିଛି ପାଠ୍ୟକ୍ରମ ବା ଠାକୁରଙ୍କ ବିଷୟରେ ଆଲୋଚନା କେବେ ହେଇନାହିଁ ତେଣୁ ମୁଁ ସେ ବିଷୟରେ କିଛି ମୁଁ ଜାଣି ବି ନାହିଁ ବିଶେଷ ପରିମାଣରେ କି କହିବି ପାରିବି ନାହିଁ